ମୁଁ ଭାବୁଛି ଯେତେବେଳେ ଗ୍ରାମାଞ୍ଚଳରେ ବହୁତ ଲୋକମାନେ ଏବେ ସହରରେ ବାସ କରିବା ପାଇଁ ବେଶି ପସନ୍ଦ କରୁଛନ୍ତି କାରଣ ସହରରେ ବିଭିନ୍ନ ପ୍ରକାର କାମ ମିଳୁଛି ସେଇଠି ବିଭିନ୍ନ ପ୍ରକାର ଅନୁଷ୍ଠାନ ମଧ୍ୟ ଗଢ଼ି ଉଠିଛି ଯେହେତୁ ଗ୍ରାମାଞ୍ଚଳର ଯୁବପିଢ଼ି ବସ ବର୍ତ୍ତମାନ ବସବାସ କରୁଛନ୍ତି ସହରରେ ତେଣୁ ଯେତେବେଳେ ସେମାନଙ୍କର ଵିଭାହିତ ବୟସ ଆସୁଛି ସେତେବେଳେ ତାଙ୍କର ଜୀବନସାଥି ପାଇବାରେ ସମ୍ମୁଖୀନ ସମସ୍ୟାର ସମ୍ମ ସମ୍ମୁଖୀନ ହେଉଛନ୍ତି କାରଣ ସେମାନେ ଗ୍ରାମାଞ୍ଚଳରେ ବଢ଼ିଛନ୍ତି ସେମାନେ ଗ୍ରାମାଞ୍ଚଳରେ ତାଙ୍କୁ ଲୋକମାନେ ଜାଣିଛନ୍ତି କିନ୍ତୁ ସହରରେ ତାଙ୍କୁ ଜାଣିଛି କିଏ ସହରରେ ଯେତେବେଳେ ତାଙ୍କ ଜୀବନସାଥି ଖୋଜୁଛନ୍ତି ସେ ଯେଉଁ ଧର ପୁଅଟିଏ ରହୁଛି ତାର ଝିଅପିଲାଟି ତାକୁ ବିଶ୍ୱାସ କରୁନି ବିଶ୍ୱାସକୁ ନେଉନି କାଳେ ଏ ପିଲାଟି କେଉଁଠୁ ଗାଁରୁ ଆସିଛି ସେଇଟା ଗୋଟିଏ ବଡ଼ ସମସ୍ୟା ଦ୍ୱିତୀୟ କଥା ସେ ପିଲାଟି କରୁଛି କଣ ସହରରେ ରହିଲେ ମଧ୍ୟ ସେ ଯେଉଁ ଗାଁକୁ ଫେରୁଛି ଗାଁରେ ଯେଉଁ ତାର ଜୀବନସାଥି ଯେତେବେଳେ ଖୋଜୁଛି ସିଏ ଭାବୁଛି ଯେ ସହରରେ ଯେଉଁ ପିଲାଟି ରହୁଛି ସିଏ ସେଠାରେ କରୁଛି କ'ଣ ତ ଇଏ ଗୋଟିଏ ବଡ଼ ସମସ୍ୟା ତାପରେ ଆଜିକାଲି ହେଉଛି ସହରରେ ବାସ କରିବାକୁ ହେଲେ ନିହାତି ଘରଟିଏ ଆଵଶ୍ୟକ ଆଉ ସେଥିପାଇଁ ଅଧିକ ରୋଜଗାର ମଧ୍ୟ ଦରକାର କାରଣ ସହରରେ ଖର୍ଚ୍ଚ ମଧ୍ୟ ବିଭିନ୍ନ ଅଁ ବାଟରେ ହୋଇ ହୋଇଯାଏ ଆଉ ଯେଉଁ ଖର୍ଚ୍ଚ ହୁଏ ସେଥିପାଇଁ ସେ ପିଲାଟି ତାକୁ ଭେଟିବା ପାଇଁ ତା ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥାଏ ତ ସହରରେ ଇନକମ୍ ଜଦିଓ ହୁଏ କିନ୍ତୁ ବିଭିନ୍ନ ପ୍ରକାର ଖର୍ଚ୍ଚର ମଧ୍ୟ ମାଧ୍ୟମ ରହିଛି ତେଣୁ ସେ ଯେଉଁ ଖର୍ଚ୍ଚଟାକୁ ସେ ଯଦି ମେଣ୍ଟେଇ ନପାରୁଛି ସେ ସେ ବୈବାହିକ ଜୀବନରେ ସେ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛି